ହ୍ୟାଲୋ ହ୍ୟାଲୋ ଆଜ୍ଞା ଏଇଟା କ୍ଲିନିକ୍କୁ ଲାଗିଛି ଆଜ୍ଞା ସେ ଆଜ୍ଞା ମୁଁ ଫୁଲବାଣୀରୁ କହୁଛି ଆଜ୍ଞା ମୋର ଟିକେ ଦେହ ଖରାପ ଅଛି ସେଇଥିପାଇଁ ମୁଁ ଆପଣଙ୍କ ପାଖକୁ ଫୋନକଲି କେତେବେଳେ କଣ ଟାଇମ୍ ଖୋଲୁଛନ୍ତି କ୍ଲିନିକ୍ ଆଜ୍ଞା ଆପଣ ଟିକେ ଟାଇମଟା କହିବେ କି ଯେଉଁ ଟାଇମଟା କେତେବେଳେ ଖୋଲୁଛନ୍ତି ସେଇ ଟାଇମରେ ମୁଁ ଯିବି

ଆଜ୍ଞା କିଛି ରେଜିଷ୍ଟ୍ରେସନ୍ ହେଉଛିି ଫିଇସ୍ କଣ ପଡ଼ୁଛି

ଆଜ୍ଞା ମୁଁ ଆସିବି ଆଉ ମୋର ଜଣେ ଦିଦିର ବି ଦେହ ପ୍ରୋବ୍ଲେମ୍ ମୁଁ ଆଉ ସେ କଣ ଆଉ କେତେ ମେଡ଼ିକାଲରେ ବି ଦେଖିଇ ସାରିଲେଣି କିନ୍ତୁ ତା ର କେଉଁଠି ବି ଠିକ୍ ମେଡ଼ିସିନ୍ ପାଉନାହାନ୍ତି

ଆଜ୍ଞା ଆଜ୍ଞା ହଁ ଆଜ୍ଞା ମୋର ମୁଣ୍ଡ ଟିକେ ପ୍ରୋବ୍ଲେମ୍ ଅଛି ମାନେ ମୁଣ୍ଡ ବଥା ହେଉଛି ସବୁବେଳେ ଆଉ ଆଉ ପାଣି ଆଜ୍ଞା ମୁଣ୍ଡ ବିନ୍ଧୁଛି ଆଉ ସବୁ ପୁରା ଝିମ୍ଝିମ୍ ହେଉଛି ଏମିତି ସବୁବେଳେ ଟିକିଏ ପ୍ରୋବ୍ଲେମ୍ ହେଉଛି ପ୍ରାୟ ମେଡ଼ିକାଲ୍ ଦେଖେଇ ସାରିଲିଣି ଆଉ ସେମିତି କିଛି ଭଲ ହେଉନି

ହଁ ସାର୍ କିନ୍ତୁ ହ୍ୱାଟ୍ସଅପ୍ ରେ କଣ ପ୍ରେସ୍କ୍ରିପ୍ସନ୍ ଦେଇପାରିବେ ମେଡ଼ିସିନରେ ହଉ ସାର୍ ତାହେଲେ ଅ ହ ଆଜ୍ଞା ସାର୍ ମୁଁ ତ ସାର୍ ମୁଁ ଯାଇହେବନି ଏଇନେ କାହିଁକି ନା ଘରେ କେହି ନାହାନ୍ତି ମୁଁ ଜଣେ ଅଛି ଆଉ ଛୋଟ ଛୁଆ ଗୋଟେ ସେଇଥିପାଇଁ ଯାଇହେବନି ଛାଡ଼ିକି ତ ସେଇଥି ଇଏ ପ୍ରେସ୍କ୍ରିପ୍ସନ୍ ଟା ହ୍ୱାଟ୍ସଅପରେ ତାହେଲେ ଭଲ ହେଇଥାନ୍ତା ଶୁଣନ୍ତୁ ବୁଝିବାପାଇଁ ସିଚୁଏସନ ତ ବୁଝିବାପାଇଁ ଚେଷ୍ଟା କରନ୍ତୁ ନା କାହିଁକିନା ମୁଁ ଯେହେତୁ ଛୋଟ ଛୁଆ ଅଛି ମାଆ ର ବି ଦେହ ଇଏ ଖରାପ ଅଛି ଘରେ କେହି ନାହାନ୍ତି ସେଇଥିପାଇଁ ମୁଁ ଯାଇପାରିବିନି ସେଇଥିପାଇଁ ଯଦି ହ୍ୱାଟ୍ସଅପରେ ପ୍ରେସ୍କ୍ରିପ୍ସନ୍ ଦେଇ ଦେଇ ପାରିଥାନ୍ତେ ତାହେଲେ ଭଲ ହେଇଥାନ୍ତା ଶୁଣନ୍ତୁ ସବୁବେଳେ କଣ ଡ଼କ୍ଟର ରହୁଛନ୍ତି ନା ରହୁନାହାନ୍ତି ଯଦି ମୁଁ ମାନେ ହଠାତ୍

ହଁ କେଉଁଦିନ ସାର୍ ଆସନ୍ତି ସେଇଦିନ ମୁଁ ଯିବି ନା ଆଉ ସେମିତି ତ କହିହବନି ଚବିଶି ଘଣ୍ଟା ତାଙ୍କର ବି ତ ପ୍ରୋବ୍ଲେମ୍ ଥାଇପାରେ ସିଏ କେଉଁଦିନ ଛୁଟିରେ ବି ରହୁଥିବେ ସେମିତି ତ କହିହେବନି ଯେ ଚବିଶ ଘଣ୍ଟା ରହୁଛନ୍ତି ବୋଲି ହଉ ସାର୍ ହଉ ସାର୍ କାଲି ଯଦି କହିବେ ଆମେ ଯିବୁ ଚଳିବ ଆଜ୍ଞା କାଲି ଗଲେ ଚଳିବ କାଲି ଗଲେ ଚଳିବ ଆଜି ତ ଯାଇହେବନି ଯେହେତୁ ପ୍ରୋବ୍ଲେମ୍ ଅଛି ହଉ ଆଜ୍ଞା ଟିକେଟ୍ଟା ଟିକେ କରିଦିଅନ୍ତୁ କାଲିକୁ ମୁଁ ଯିବି ରଖୁଛି ସାର୍ ହଉ ଆଜ୍ଞା ଠିକ୍ ଅଛି ହ ହ ଆଜ୍ଞା ଠିକ୍ ଅଛି ତାହେଲେ ମୁଁ ଆପଣଙ୍କୁ ମୁଁ ପଠେଇଦେଉଛି ଆଡ଼୍ରେସ୍ ଟା ଆଉ ମୁଁ ଫୋନ୍ ଟା ରଖୁଛି ସାର୍ ନମସ୍କାର